ହଁ ମୁଁ ନିଜ ସଂସ୍କୃତି ବ୍ୟତୀତ ମଧ୍ୟ ଅନ୍ୟ ପାରମ୍ପରିକ ଖାଦ୍ୟ ରାନ୍ଧିଛି ଆମ ସଂସ୍କୃତିରେ ତ ଭାତ ଡାଲି ପନିର୍ କୋବି ତରକାରି ହେଉ କି ଭଜା ଭୁଜି ସନ୍ତୁଳା ଏହିସବୁ ଖାଦ୍ୟ ସବୁବେଳେ ଆମେ ତିଆରି କରୁ ହେଲେ ବେଳେବେଳେ ଆମକୁ ଅନ୍ୟ ସଂସ୍କୃତିର ଖାଦ୍ୟ ମଧ୍ୟ ତିଆରି କରିବାକୁ ପଡ଼େ ଯେମିତିକି ଚେନ୍ନାଇରେ ଭାତରେ ନଡ଼ିଆ ପକେଇ କରି ରୋଷେଇ କରନ୍ତି ହେଲେ ଆମ ଆଡ଼େ ସେମିତି ହୁଏନି ତ ମୁଁ ତାଙ୍କ ପାଖକୁ ଥରେ ଯାଇଥିଲି ତ ତିଆରି କରିଥିଲି ଭାତରେ ନଡ଼ିଆ ପକେଇକରି ଖାଦ୍ୟ ତିଆରି କରିଥିଲି ଏବଂ ସଂସ୍କୃତି ଟି ମୁଢ଼ି ମାଂସ ଖାଆନ୍ତି ଏସବୁ ପ୍ରକାରର ବିଭିନ୍ନ ଖାଦ୍ୟ ରହିଛି